ଆମର୍ ପ୍ରିୟ ଖେଲ ହଉଚେ ବେଲେ ଆମର୍ ଯେନ୍ଟାକି ଇହାଦେ କ୍ରିକେଟ୍ କ୍ରିକେଟ୍ ହଉଚେ ଆମର୍ ପ୍ରିୟ ଖେଲ କ୍ରିକେଟ୍ ଦେଖ୍ବାକେ ବହୁତ୍ ଉତ୍ସାହିତ୍ ଲାଗ୍ସି ଆର୍ ଆମେ ନିଜେ ବି କ୍ରିକେଟ୍ ଖେଲ୍ସୁଁ ତାର୍ ମେନ୍ ଜିନିଷ୍ ହେଲା ତାର୍ମାନେ କ୍ରିକେଟ୍କେ ଇହାଦେ ତାର୍ମାନେ ଆମର୍ ବିଶ୍ଵରେ ଏତ୍କି ଲୋକ୍ ପସନ୍ଦ୍ କଲେନ ଇ ତାର୍ମାନେ କ୍ରିକେଟ୍ ଯେନ୍ ଜାଗା ବି ହଉଚେ ବଏଲେ ତାର୍ମାନେ ଦେଖି ଯିବାକେ ବହୁତ୍ ମନ୍ ଲାଗ୍ସି ବହୁତ୍ ପ୍ରିୟ ଖେଲ ଆଏ ଆଉ କ୍ରିକେଟ୍ ମୁଇଁ ନିଜେ ବି ଖେଲ୍ସିଁ ଆଉ ଇହାଦେ କ୍ରିକେଟ୍ ଖେଲ୍କେ ତାର୍ମାନେ ବହୁତ୍ ଲୋକ୍ ପସନ୍ଦ୍ କରୁଚନ୍ ମୋର୍ ପ୍ରିୟ ଖେଳାଡ଼ି ହଉଚେ ସଚିନ୍ ତେନ୍ଦୁଲକର୍ ତାକର୍ ଖେଲ୍ ମତେ ବହୁତ୍ ଭଲ୍ ଲାଗ୍ସି ଇହାଦେ ଆମର୍ ଭାରତ୍ରେ ତାର୍ମାନେ ବହୁତ୍ ଭଲ୍ ଭଲ୍ ଆମର୍ ଖେଲାଡ଼ିମାନେ ବର୍ତ୍ତମାନ୍ ଅଛନ୍ ଯେନ୍ତାକି ବିରାଟ୍ କୋହଲି ରୋହିତ୍ ଶର୍ମା ଅଛନ୍ ଆମର୍ ମହେନ୍ଦ୍ର ସିଂ ଧୋନି ତାର୍ମାନେ ଆମର୍ ସଚିନ୍ ତେନ୍ଦୁଲ୍କର୍ ଦୁଇ ନମ୍ବର୍ ଖେଲାଡ଼ି ହିସାବ୍ରେ ତାର୍ମାନେ ଆମର୍ ଭାରତ୍କେ ବିଶ୍ଵ ବିଜେତା କରିଦେଇଥିଲେ ଦୁଇହଜାର୍ ଏଗାର୍କେ ଆମର୍ କ୍ରିକେଟ୍ ଖେଲ ତାର୍ମାନେ ଧୀରେ ଧୀରେ ଧୀରେ ଧୀରେ ତାର୍ମାନେ ଖେଲଟା ତାପରେ ଉନ୍ନତି ଆଗରେ ବଢ଼ିଚେ ଆଉ ତାର୍ମାନେ ଆମର୍ ଖେଲ୍କେ ତାର୍ମାନେ ଯେନ୍ ପ୍ରକାର୍ ତାର୍ମାନେ ତାର୍ ପରିଚାଳନା କରୁଚନ୍ ଆମର୍ ଯେନ୍ ବୋର୍ଡ଼୍ ଅଛେ ବି ସି ସି ଆଇ ଯେନ୍ଟାକି ଆମର୍ ଟି ଟ୍ୱେଣ୍ଟି ହେଲା ଟ୍ୱେଣ୍ଟି ଟ୍ୱେଣ୍ଟି ହେଲା ଆଇ ପି ଏଲ୍ ହେଲା ତାର୍ମାନେ ଆମର ଯେନ୍ ପ୍ରକାର୍ ଷ୍ଟେପ୍ ନେଇକରି ବିଭିନ୍ନ ତାର୍ମାନେ ବାହାର୍ ଦେଶରେ ତାର୍ମାନେ ଖେଲାଡ଼ିମାନ୍କୁ ତାର୍ମାନେ ନିଜେ ତାର୍ମାନେ ବାଛି ବାଛି ତାର୍ମାନେ ଗୁଟେ ଦଲ୍କେ ତାର୍ମାନେ ବାଛି ବାଛି ପ୍ଲେୟାର୍ ତାର୍ମାନେ ମିଶେଇକରି ଗୁଟେ ଦଲ୍ ତିଆର୍ କରୁଚନ୍ ସବୁ ମିଶିକରି କ୍ରିକେଟ୍ ଖେଲଉଛନ୍ ଆଇ ପି ଏଲ୍ ବନଉଚନ୍ ସେଟା ବହୁତ୍ ଭଲ୍ ଲାଗୁଚେ ଆଉ ତାର୍ ସୁବିଧାଟା ଦେଖ୍ବାର୍ ଲାଗି ବି ଭଲ୍ ଲାଗୁଚେ ଆଉ ସେନୁ ସେ ତାର୍ ମାଧ୍ୟମ୍ରେ ଆମେ ତାମାନେ ଆମେ ଖେଳାଳି ତାର୍ମାନେ ଚୟନ୍ କରିପାରୁଛୁଁ ଯେନ୍ଟାକି ଆମର୍ ଭାରତ୍ ଲାଗି ବହୁତ୍ ଆମର୍ ଭାରତ୍ର କ୍ରିକେଟ୍ ଜଗତ୍ର ଲାଗି ବହୁତ୍ ଖୁସି ଖବର୍ ଏ ସବୁ ଦେଶର୍ ଲାଗି ବି ବହୁତ୍ ଖୁସି ଖବର୍ ଏ ଆମର୍ ଭାରତ୍ରେ ପହେଲା ହେଇକରି ଆଇ ପି ଏଲ୍ ଆରମ୍ଭ ହେଇଥିଲା ଆଉ ବର୍ତ୍ତମାନ୍ ଆମର୍ ଭାରତ୍ର ଖେଲ୍କେ ଦେଖିକରି ଅନ୍ୟ ଦେଶମାନ୍କେ ବି ସେ ଧାରାକେ ଲଗେଇକରି ତାର୍ମାନେ ସେ ପ୍ରକାର୍ ଖେଲ୍ କରୁଚନ୍ ଆଉ ପ୍ଲେୟାର୍ ଚୟନ୍ କରିବା ପାଇଁ ତାର୍ମାନେ ତାହାକୁ ସୁବିଧା ହେଇପାରୁଚେ